ଆଗକାଳରେ ପ୍ରାୟ ଘରେ ଘରେ କୂଅସବୁ ଥିଲା ଲୋକମାନେ କୂଅରୁ ପାଣି କାଢ଼ି ନିଜର ବ୍ୟବହାର କରୁଥିଲେ ଆଉ ଏବେ ଯଦି ଦେଖିବା କୂଅରୁ କେମିତି ପାଣି କାଢ଼ିବା କୂଅଟା ତ ତଳକୁ ତଳକୁ ଥାଏ ତେଣୁ କୂଅରୁ ଦଉଡ଼ି ଆଉ ବାଲ୍ଟି ସାହାଯ୍ୟରେ ଏବଂ ଗଗରା ଗୋଟେ ଥାଏ ସେହି ଗଗରା ଆଉ ବାଲ୍ଟି ସାହାଯ୍ୟରେ ଦଉଡ଼ି ଲଗାଇ ଲୋକମାନେ ପାଣି ଟାଣିକି ଉପରକୁ ଆଣୁଥିଲେ ଏବଂ ସେହି ଯେଉଁ ପାଣି ଟାଣୁଥିଲେ ତାକୁ ଅନ୍ୟ ଗୋଟେ ଜାଗାରେ ଅନ୍ୟ କୁଣ୍ଡରେ ପକାଇ ତାକୁ ଘରକୁ ନେଉଥିଲେ ସେହି ଯେଉଁ ପାଣି କୂଅରୁ କାଢ଼ୁଥିଲେ ତାକୁ କିଛି ସମୟ ଘରେ ରଖିଦେଲାପରେ ପାଣିଟା ନିର୍ମଳ ହେଲାପରେ ତାକୁ ବ୍ୟବହାର କରୁଥିଲେ କିଛିଲୋକ ମଧ୍ୟ କୂଅକୁ ଢାଙ୍କୁଣୀ ସାହାଯ୍ୟରେ ଘୋଡ଼େଇ ରଖୁଥିଲେ କାରଣ ଯଦି କୂଅକୁ ଆମେ ନ ଘୋଡ଼େଇବା ତେବେ ବିଭିନ୍ନପ୍ରକାର ଧୂଳିମଳି ପତ୍ର ଜୀବଜନ୍ତୁ ମଧ୍ୟ ପଶିଯିବାର ସମ୍ଭାବନା ଥାଏ ତେଣୁ କୂଅରୁ ପାଣି କାଢ଼ିବାବେଳେ ଆମେ ସତର୍କତାର ସହିତ ପାଣି କାଢ଼ିଥାଉ କାରଣ ଯଦି ଛୋଟ ଛୁଆଟେ ପାଣି କାଢ଼ୁଥିବ ସେ ବି ପଡ଼ିଯିବାର ସମ୍ଭାବନା ରହିଛି ଏଥିପାଇଁ କୂଅରୁ ପାଣି କାଢିବା ପାଇଁ ଏକ ମୋଟର୍ ମଧ୍ୟ ବ୍ୟବହାର କରାଯାଇପାରିବ ଆଉ ମୋଟର୍ ବ୍ୟବହାର କଲା ଫଳରେ ଯେଉଁ ଦଉଡ଼ି ଲଗେଇ ପାଣି କାଢ଼ିବା ସମସ୍ୟା ରହିବ ନାହିଁ ଆଉ ଏହି ମୋଟର ଲଗାଇବା ଫଳରେ ପାଣି ଉପରକୁ ଉଠି ଛାତ ଉପରକୁ ଉଠି ଗୋଟେ ଟାଙ୍କିରେ ପଶିବ ସେ ଟାଙ୍କିରୁ ଆମେ ପାଣି ଆଣି ବ୍ୟବହାର କରିପାରିବା ଆଉ ସେ ଟାଙ୍କିରୁ ମଧ୍ୟ ଗାଧୁଆଘର ବାସନା ମଜା ଜାଗାକୁ ସଂଯୋଗ ହୋଇପାରିବ ଏହି ଟାଙ୍କିରୁ ବ୍ୟବହାର କରି ଯେତେବେଳେ ଟାଙ୍କି ସରିଯିବ ସେତେବେଳେ ପୁଣି ମଟର ଚାଲୁ କରିଦେଲେ ପାଣି ପୁଣି ଉପରକୁ ଉଠିଯିବ ଏହି ଭଳି ଭାବରେ କୂଅରୁ ପାଣି କଢ଼ାଯାଏ ଆଉ ଆମର ଚିନ୍ତା ରହିଛି ଯେ କୂଅରେ ଗୋଟେ ମଟର ଲଗାଇ ଉପରେ ଗୋଟେ ଟାଙ୍କି ରଖି ପାଣି ଉଠେଇ ତାକୁ ବ୍ୟବହାର କଲେ ଆଉ ଟିକିଏ ଭଲ ରହିବ